ମୁଁ ଯେଉଁ ନୋବେଲଟି ଆଣିଥିଲି ପଢ଼ିବା ପାଇଁକା ତାର ବିଷୟ ବସ୍ତୁ ବହୁତ ଭଲ ଥିଲା କିନ୍ତୁ ବହିର କଭର୍ ଚିରି ଯାଇଥିଲା ସେଥିରେ ମଇଳା ଲାଗିଥିଲା ଏଇଟା ଏତେ ଭଲ ଲାଗୁନଥିଲା ଦେଖିବାକୁ ସୁନ୍ଦର ଲାଗୁନଥିଲା ଭିତରେ ମଧ୍ୟ ଟିକିଏ ଟିକିଏ ଚିରି ଯାଇଥିଲା ସେଥିପାଇଁକା ବହୁତ ଦୁଃଖ ଲାଗିଲା